ଯେତେବେଳେ ଚନ୍ଦ୍ରଗ୍ରହଣ ଲାଗେ ସେତେବେଲେ କ'ଣ ଗୋଟେ ଗୋଟେ ନିୟମ ଯେମିତିକି ସେତେବେଲେ ଖାଇବା ମନା ପାଣି ପିଇବା ମନା ଏମିତିକି ନ ଖାଇକି ରହିବାକୁ ରହିବାକୁ ପଡ଼େ ଯେମିତି ନିୟମରେ ସେଇଟା କିଛି ଖାଇ ହେବନି କିଛି ମାନେ ସେମିତି କିଛି କରିବି ହେଉନି ଯେତେବେଳେ ନଖାଇକି ନଖାଇବାକୁ ରହିବାକୁ ପଡ଼େ ସେତେବେଳେ ଟିକେ ଖରାପ ଲାଗେ ଆଉ ଆଉ ଚନ୍ଦ୍ରଗ୍ରହଣ ରାତିରେ ହୁଏ ସେଇଟା ହଁ ସେଇଟା ଚନ୍ଦ୍ର ଗ୍ରହଣ ରାତିରେ ହୁଏ ରାତିରେ ହେଲେ ସେଇଟା ଟାଇମ୍ ଅଛି ଯେ କେତେବେଳେ ସେଇଟା କଟିବ ଯେତେବେଲେ କଟିବ ସେତେବେଲେ ଖାଇ ହୁଏ ସେତେବେଲେ ଯେତେବେଳେ ଚନ୍ଦ୍ରର କ କଟିଗଲା ସେତେବେଲେ ଖାଇ ହେବ ଏମିତିକି ଯଦି ରାତି ବାରଟା ପରେ ରାତି ବାରଟା ପରେ ଯଦି ଲାଗେ ସେତେବେଲେ ତ କୌଣସି ଆଉ ଚିନ୍ତା କରିବା ସମୟ ନାହିଁ କାହିଁକି ନା ସକାଳ ଉଠୁ ଉଠୁ ସେଇଟା କଟିଯିବ ସେମିତି ଆଉ କ'ଣ ଆଉ କିଛି ନାହିଁ